ହ୍ୟାଲୋ ଭାଇ ହୋଟେଲ୍ ଗୋଲ୍ଡେନ୍ ଡାଇମଣ୍ଡରୁ କହୁଛନ୍ତି ତ ମୁଁ ସୋମ୍ୟ କହୁଛି ଶହୀଦନଗର ଇଲେକ୍ଟ୍ରିକ୍ ଅଫିସରୁ ଆଉ ଆପଣଙ୍କଠୁ ଯିଏ ସବୁବେଳେ ଖାଦ୍ୟ ଖାଏ ହଁ ବର୍ତ୍ତମନ ପାଇଁ ମୁଁ ବର୍ତ୍ତମାନ ପାଇଁ ଶହୀଦନଗର ଇଲେକ୍ଟ୍ରିକ୍ ଅଫିସରେ ଆଉ ନାହିଁ ମୁଁ ଏବେ ଶହୀଦନଗର ଫାଣ୍ଡି ପାଖ ଛକକୁ ଉଠିଯାଇଛି ହଁ ମୋର ସେଇଠି ଗୋଟେ ଖାଇବା ପାର୍ସଲ ଆସିବାର ଥିଲା ଭେଜ୍ରେ ଆଜି ଆଇଟମ୍ କ'ଣ ଅଛି ସବୁ ଆଉ ନନଭେଜ୍ ମୋର ଭେଜ୍ ବିରିୟାନୀଟା ଦରକାର ଭେଜରେ ଭାତ ଡାଲି ଖଟା ଖିରି ଆଉ ମିକ୍ସ ପନିର୍ ଆଉ ଚିଲ୍ଲି କୋବି ଏସବୁ ପାର୍ସଲ କରିବାର ଅଛି ହଁ ମୁଁ ଶହୀଦନଗର ଫାଣ୍ଡି ପ୍ଲଟ୍ ସିକ୍ସ ପାଖରେ ରହୁଛି ସେଇଠି ଆପଣଙ୍କର ଯିଏ ପାର୍ସଲ ଆଣିକି ଆସିବ ତାକୁ ମୋ ମୋବାଇଲ୍ ନମ୍ବରଟା ଦେଇଦେଲେ ମୋତେ ସେ ଫୋନ୍ କଲେ ମୁଁ ଆସି ତଳୁ ଖାଦ୍ୟଟା ପାର୍ସଲ ନେଇଯିବି ଆଉ ମୋର କେତେ ଟଙ୍କା ହେଇଛି ଭାଇ ଟିକିଏ ହିସାବ କରିଦେବେ ମୁଁ ସେ ପିଲା ହାତରେ ସେ ପଇସା ସବୁ ଦେଇଦେବି ଠିକ ଅଛି ଧନ୍ୟବାଦ ଭାଇ